କଟକ ହେଉଛି ଆମର ଐତିହ ସହର ହଜାର ବର୍ଷର ପୁରୁଣା ସହର ହେଉଛି କଟକ କଟକକୁ ସିଲଭର ସିଟି କୁହନ୍ତି କଟକରେ ଚାନ୍ଦି ଜିନିଷ ତିଆରି ହୁଏ ବୋଲି ସେଥିପାଇଁ କଟକକୁ ସିଲଭର ସିଟି କୁହନ୍ତି କଟକରେ ହେଉଛନ୍ତି ମା' କଟକ ଚଣ୍ଡୀ ପ୍ରସିଦ୍ଧ ମା'ଙ୍କୁ ଯିଏ ଯାହା ମାଗେ ଯାହା ତାଙ୍କ ପାଖରେ ମାନସିକ ମା' ତାର ମନୋସ୍କାମନା ପୂର୍ଣ୍ଣ କରନ୍ତି ବର୍ଷକୁ ଥରେ ଦଶହରା ବେଳେ ମାଙ୍କର ଷୋଳ ପୂଜା ହୁଏ ମା'ଙ୍କୁ ଷୋଳ ପ୍ରକାର ବେଶରେ ମା'ଙ୍କୁ ସଜା ହୁଏ ବହୁତ ଆଡୁ ଲୋକ ମା'ଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି କଟକରେ ହେଉଛି ଆଉ ଗୋଟେ ଫେମସ୍ ହେଉଛି କଟକ ବାରବାଟୀ ଦୁର୍ଗ ଅଛି କଟକରେ ଗଡ଼ଚଣ୍ଡୀ ମନ୍ଦିର ଅଛି ବାରବାଟୀ ଷ୍ଟାଡ଼ିୟମ ଅଛି ବାରବାଟୀ ଷ୍ଟାଡ଼ିୟମରେ ସବୁ ପ୍ରକାର ଇଭେଣ୍ଟ ହୁଏ ଖେଳକୁଦ ହୁଏ